ପୂର୍ବରୁ ଆପଣ ନିଜେ କେଉଁ ସବୁ କାମ ନିଜେ କରିପାରୁଥିଲେ ପୂର୍ବରୁ ମୁଁ ଆମର ଯେତେବେଳେ ଘରେ ବସିଥାଏ ଘର କାମରେ ଯେତେ ଯେତିକି ଘରର ଯେତିକି ଛୋଟିଆ ମୋଟିଆ କାମ ସଉଦା ପତର ଆଣିବା ଏରା ସବୁ ଯେତିକି କାମ ସବୁ ଆଣେ କରିପାରୁଥିଲେ ଏବେ କିନ୍ତୁ ବର୍ତ୍ତମାନ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି କାରଣ ଟେକ୍ନୋଲୋଜି ଏକ ଏକ ଭଲ କାମ ଟେକ୍ନୋଲୋଜି କରିବା ଦ୍ୱାରା ଦେଶ ମଧ୍ୟ ଆଗକୁ ବି ଯାଇପାରୁଛେ ଆଉ ଟେକ୍ନୋଲୋଜି ଦ୍ଵାରା କେତେକ ନୂତନ ଜିନିଷ ବି ତିଆରି ହୋଇପାରୁଛି ଯାହା ଦ୍ଵାରା ଆମ ଓଡ଼ିଶା ବି ମଧ୍ୟ ଆଗକୁ ଯାଇପାରୁଛି ଆଉ ଟେକ୍ନଲୋଜି ଏକ ଏଟା ଟେକ୍ନଲୋଜି କରିବା ଦ୍ୱାରା ପ୍ରତ୍ୟେକ ଲୋକଙ୍କ ଲୋକ ଲୋକମାନଙ୍କର ବି ସୁବିଧା ହେଇପାରୁଛି ତାଙ୍କ କାମଟା ବି ମଧ୍ୟ ସୁବିଧା ସହଜରେ ହେଇପାରୁଛି ଏତେ ବି କଷ୍ଟ ବି କରିବାକୁ ପଡ଼ୁନାହିଁ ଆଉ ଏହା କରିବା ଟେକ୍ନୋଲୋଜି ପାଠ ପଢ଼ିକି ସମସ୍ତଙ୍କ ଚାକିରୀ ବି ମଧ୍ୟ ମିଳିପାରୁଛି ଯାହା ଦ୍ୱାରା ଲୋକେ ମାନେ ଚାକିରୀ କରି ତାଙ୍କ ଦରମାରେ ଯେତିକି ପାଉଛନ୍ତି ଟେକ୍ନୋଲୋଜି କରିକି ଦରମା ଯେଉଁ ପାଉଛନ୍ତି ସେତିକିରେ ସେତିକି ଦରମାରେ ତାଙ୍କ ଘର ବି ମଧ୍ୟ ଚଳିଯାଇପାରୁଛି